ଖୋର୍ଦ୍ଧା ଜିଲ୍ଲାର ବ ଲୋକପ୍ରିୟ କିଛି ପାରମ୍ପାରିକ ଖାଦ୍ୟ ବିଭିନ୍ନ ଅଛି ଯଥା ବରୁଣେଇ ପାହାଡ଼ ପାଖରେ ଆମର ବରୁଣେଇ ମନ୍ଦିର ପାଖରେ ଇଡ଼ଲି ପିଠା ହୁଏ ଯେଉଁ କି ମାନେ ତା ପୁର ଦିଆହୋଇଯାଏ ଏବଂ ସେଇଟା ଅରୁଆ ଚାଉଳକୁ ବତୁରେଇ ବିରିକି ବତୁରେଇକି ତାକୁ ଫେଣ ଫେଣ କରି ଯେଉଁ ଇଏ କରାଯାଏ ଏବଂ ତାକୁ ଇଡ଼ଲି ଛାଞ୍ଚ ମାଧ୍ୟମରେ ପୁର ଦେଇକି ପିଠା କରାଯାଏ ଏବଂ ସେହିପରି ଜଟଣୀରେ ବି ଜଟିଆଣି ମନ୍ଦିର ଅଛି ଜଟିଆଣି ମନ୍ଦିରରେ ପୋଡ଼ ପିଠା ପୂଜା କରାଯାଏ ପୋଡ଼ ପିଠା ଟାକୁ ସେହି ଅରୁଆ ଚାଉଳକୁ ବିରିକି ତାକୁ ଛାଞ୍ଚ ହିସାବରେ ପକେଇ ଚୁଲିରେ କିଛି ସମୟ ପୋଡ଼ ପୋଡ଼ିକି ପୋଡ଼ିଗଲା ପରେ ସେଇଟା ପିଠା ହୁଏ ସେହିଥିରେ ବିଭିନ୍ନ ନଡ଼ିଆ କାଜୁ ଖିସମିସ୍ ପକେଇକି ବହୁତ ସୁନ୍ଦର ଭାବରେ ତାକୁ ଆମେ ଜଟିଆଣି ମନ୍ଦିର ପାଖରେ ପୂଜା କରାଯାଏ ସେହିପରି ଆମର ଅଛି ଲକ୍ଷ୍ମୀନାରାୟଣ ମନ୍ଦିର ଲକ୍ଷ୍ମୀନାରାୟଣ ମନ୍ଦିରରେ ବିଭିନ୍ନ ପ୍ରସାଦ ତିଆରି କରାଯାଏ ଅନ୍ନ ଡାଲି ଡାଲମା ବି ହୁଏ ଖିରୀ ଶାଗ ବେସର ଖଟା ଖିରୀ ମହୁର ଇତ୍ୟାଦି ପ୍ରସ୍ତୁତ କରାଯାଏ ଯେଉଁଟାକି ଆମର ପୁରୀ ମନ୍ଦିରର ଭୋଗ ସହିତ ପ୍ରସାଦ ସହିତ କୁହନ୍ତି ସମାନ ସେହିପରି ଡମଣେଇ ମନ୍ଦିର ଅଛି ଡମଣେଇ ମନ୍ଦିରର ଠାକୁର ଯେଉଁ ସେଇଠି ଆମର ସାଧାରଣତଃ ଦେବୀଙ୍କ ପାଖରେ ଆମର ଆମିଷ ହିଁ ରୋଷେଇ କରାଯାଇଥାଏ ଏବଂ ଆମିଷ ଯେଉଁଟାକି ଆପଣ ମାଛ ମାଂସ ଇତ୍ୟାଦି ଭାତ ଡାଲି ସହିତ ମାଛ ମାଂସ ଇତ୍ୟାଦି ଏ ଗୁଡ଼ାକ ବି ପ୍ରସ୍ତୁତ କରାଯାଏ ଏବଂ ତାକୁ ଠାକୁରଙ୍କ ପାଇଁ ଲଗାଯାଏ ସେହିପରି ଆପ ଆମର ଆମର ଅଛି ଯେଉଁ ନାଗେଶ୍ଵର ମନ୍ଦିର ସେ ଶିବ ମନ୍ଦିର ଶିବଙ୍କର ସାଧାରଣତଃ ସେମତି ଭାତ ଅରୁଆ ଭାତ ଡାଲମା ଖଟା ଏବଂ ଆଉ ଖିରୀ ବିଭିନ୍ନ ପ୍ରକାରର କରିକି ତାଙ୍କ ପାଖରେ ପୂଜା କରାଯାଏ ଆମର ସେମତି ଅଛି କେଦାର ଠାକୁର ଅଛନ୍ତି ସିଏ ବି ସେହି ଶିବ ମନ୍ଦିର ତାଙ୍କ ପାଖରେ ସେଇ ଅରୁଆ ଡାଲମା ଖଟା ଖିରୀ ପ୍ରସ୍ତୁତ କରାଯାଇକି ତାଙ୍କୁ ପୂଜା କରାଯାଏ